ହ୍ୟାଲୋ ମୁଁ ପ୍ରଥମେ ଚୂଡ଼ା ଉପମାର ରୋଷେଇ ୟୁଟ୍ୟୁବ୍ରେ ଜାଣିଛି ଓ ଶିଖିଛି ମୁଁ ଚୂଡ଼ା ଉପମା କେମିତି ତିଆରି କରାଯାଏ କେମିତି ରୋଷେଇ କରାଯାଏ ତା' ବିଷୟରେ ମୁଁ କହୁଛି ପ୍ରଥମେ ତ ଆମେ ତେଜପତ୍ର ରସୁଣ ତେଜପତ୍ର ମିରଚା ବାଦାମ ଭୃଷଙ୍ଗ ପତ୍ର ଇତ୍ୟାଦି ଆଣି ଆମେ ଯେଉଁ ବି ମସଲା ଆମେ ଦେବା ସେଇଟା ଆଣିକି ପ୍ରଥମେ କଡ଼େଇ ବସାଇବା ତା'ପରେ କଡ଼େଇଟା ଗରମ ହେଇସାରିଲା ପରେ ସେଇଟା ଚୂଡ଼ାକୁ ଆମେ ଭଲ ଭାବରେ ଧୋଇବା ତା'ପରେ ଆମେ ତେଲ ପକାଇ ତେଲଟା ଗରମ ହେଇସାରିଲା ପରେ ଆମେ ପ୍ରଥମେ ବାଦାମଟା ଭାଜିକି ରଖିଦେବା ତା'ପରେ ତେଜ ପତ୍ର କିମ୍ବା ମିରଚା ତା'ପରେ ବାଦାମ କୁ ଭାଜି ଭଲ ଭାବରେ ଭାଜି ସେଥିରେ ଲୁଣ ହଲଦି ବା ମିଟ୍ ମସଲା ଇତ୍ୟାଦି ମସଲାକୁ ଦେଇ ଭଲ ଭାବରେ ଭାଜି ତା'ପରେ ଆମେ ଚୂଡ଼ାକୁ ଧୋଇ ଛାଣିବା ଛାଣିକି ଆଣି ସାରିଲା ପରେ ଆମେ ତାହାକୁ କଢ଼ିକୁ ଆମେ ଦେବା ତା'ପରେ ଚୂଡ଼ାଟକୁ ଭଲ ଭାବରେ ଭାଜି ସେଇଟା ଟିକେ ଉଷୁମ ଉଷୁମ ହେଉଥିବା ସେଇ ଚୂଡ଼ାଟା ଆମେ ତାହାକୁ ଭଲ ଭାବରେ ଭାଜିକି ଭଲ ଭାବରେ ଭାଜିକି ଆମେ ଆଣିକି କଢ଼େଇଟା ଓହ୍ଲାଇ ଗ୍ୟାସ୍ ବନ୍ଦ କରି ତା'ପରେ ଆମେ ଆଣି ତାହାକୁ ଖାଇବା ତା'ପରେ ଦେଖିବା କେମିତି ଚୂଡ଼ା ଉପମା ୟୁ ଟ୍ୟୁବ୍ ଦେଖିଲା ପରେ ଲାଗୁଛି ଓ ଭଲ ଲାଗୁଛି